ଭାରତୀୟ ଗଣମାଧ୍ୟମ ବିଷୟରେ ଖବର କାଗଜ ବାହାରେ କିନ୍ତୁ ମୁଁ ସ୍ତ୍ରୀ ଲୋକଟେ ଘରର କାମ କିଛି ଦେଖିକି ତା'ପରେ ମୁଁ ଟିକେ ପଢ଼େ ଖବର କାଗଜ ସେ ସବୁଦିନ ସହରର କିଛି ସିଟି ଝିଅକୁ ବଳାତ୍କାର ସେଇଠି ନାରୀ ଉପରେ ଅତ୍ୟାଚାର ସେଇଠି କ'ଣ ସରକାର ବେସରକାର ଉପରେ ଜାଗା ଉପରେ ସେ ଜାଗା ଉପରେ ସେ ବିଷୟରେ ତା'ପରେ ଇଲେକ୍ସନ୍ ଆସିଲା ସେ ବିଷୟରେ କିନ୍ତୁ ସବୁ ବିଷୟରେ ବେଶି ହେଲା ଆମର ସହର ବିଷୟରେ ଆସୁଛି ନିଉଜ୍ କିନ୍ତୁ ଆମର ଯେଉଁ ଗାଁ ଗହଳିରେ ରହି ଯାଉଛନ୍ତି ସେ ବିଷୟରେ କିଛି ନିଉଜ୍ ଆସୁନି ସେଥିପାଇଁ ସନ୍ଧ୍ୟାରେ ମୁଁ ଟିକେ ସମୟ ପାଇବାରୁ ଓଟିଭି ନିଉଜ୍ ଖୋଲିକି ଦେଖେ ଓଟିଭିରେ ସବୁ ବିଷୟରେ ଆସେ ନାଚ ଡ୍ୟାନ୍ସ ଗୀତ କେଉଁଠି କେତେ କାର୍ଯ୍ୟକ୍ରମ ହେଲା କେଉଁଠି କ'ଣ ହେଲା ରାଜନୀତି ବିଷୟରେ ଇଲେକ୍ସନ୍ ବିଷୟରେ ନେତାମାନଙ୍କ ବିଷୟରେ ଏହିସବୁ ବିଷୟରେ ବହୁତ ଓଟିଭିରୁ ଟିକେ ଦେଖେ ମୋତେ ଓଟିଭି ନିଉଜ୍ଟା ଭଲଲାଗେ ଦେଖିବାକୁ ସନ୍ଧ୍ୟାବେଳେ ମୁଁ ଦେଖେ